ଦିଦି ମୋତେ ଜନ୍ମଦିନର ଗୋଟେ ଗିପ୍ଟ୍ ଦେଖାଇଲେ ମୁଁ ଆଜି ମୋ ସାଙ୍ଗର ଆଜି ଜନ୍ମଦିନ ନା ସେଥିପାଇଁ ଗିପ୍ଟ୍ ନେବାପାଇଁ ଆସିଛି ଆପଣଙ୍କ ଦୋକାନକୁ ଦିଦି ସେ ଠାକୁର ଫଟୋ ଦେଖାଇବେ ଆଉ ହେଉଛି ଦିଦି ମୋତେ କୋଉଟା ନେଲେ ମୋତେ ମୋ ସାଙ୍ଗ ଟିକିଏ ଖୁସି ହୋଇଯିବ ମୋତେ ଟିକିଏ ଆପଣ ମୋ ଚଏସ୍ ତ ମୁଁ କହିପାରୁନି ଆପଣ ଟିକିଏ ମୋତେ ଟିକିଏ କୁହନ୍ତୁନା ଦିଦି ମୋ ସାଙ୍ଗ ଝିଅପିଲାଟେ

ଦିଦି ମୋତେ ହଁ ଦିଦି ମୋତେ କହିଲେ ସେ ହାର ଆଉ ପାଉଁଜି ଆଉ ହେଉଛି ଷ୍ଟେସନାରୀର ଯେମତି ଯେତିକି ସାମାନଗୁଡ଼ାକ ସବୁ ଜାଗାରେ ଆପଣ ଗୋଟେ ଜାଗାରେ ପ୍ୟାକିଙ୍ଗ୍ କରିଦେଲେ କେତେ ଭିତରେ ନେବେ

ଦିଦି ଆଉ ଗୋ ଗୋଟେ କଥା ମୋତେ କୁହନ୍ତୁ ମୋତେ ତ ସେ ଫୁଲ ବଢ଼ିଆ ଦେଖାଯାଉଛି ଯଦି ସେ ଫୁଲର ସେ ବୁକେ ମୁଁ ଗୋଟେକୁ ନେଇକି ଗଲେ ମୋତେ ଟିକିଏ ଭଲ ଲାଗିବ ହଁ ଦିଦି ସେଟା କେତେ ପଡ଼ୁଛି ଦିଦି ଆଉ ଗୋଟେ ଜିନଷ ଯେ ଠାକୁର ଫଟୋ ଦେଖାଯାଉନିନା ଦିଦି ରାଧା କ୍ରିଷ୍ଣ ଫଟୋ ସେ ଛୋଟ ବାଲାର ଯୋଉଟା କାହିଁକି ନା ମୋ ସାଙ୍ଗ ପୂଜା କରିବା ପାଇଁ ଭଲ ପାଇନିନା ଭଲ ଭଲ ପାଆନ୍ତି ସେଥିପାଇଁ ମୁଁ ଭାବୁଛି ତାଙ୍କ ଜନ୍ମଦିନରେ ମୁଁ ଠାକୁର ଫଟୋ ଦେବାକୁ ଚାହୁଁଛି ମାନେ ସିଏ ତାଙ୍କର ଷ୍ଟେସନାରୀ ଜିନଷ ସହିତ ସେ ଠାକୁର ଫଟୋ ମୁଁ ଦେବାପାଇଁ ବି ଚାହୁଁଛି ଦିଦି ଦାମ୍ ସହିତ କିଛି ନାହିଁ ମୋ ମୋ ସାଙ୍ଗ ଯୋଉଟା ପସନ୍ଦ କରିବ ସେଇଟା ମୋର ପସନ୍ଦ ତାହାଲେ ଦିଦି ସେ ତା ସହିତ ବି ସେଟା ପେକିଙ୍ଗ୍ କରି ଦିଅନ୍ତୁ ସେ ଠାକୁର ଫଟୋ ବି ଆଜ୍ଞା ଆଉ ଦିଦି ଯେହେତୁ ମୋର ବହୁତ ବହୁତ ଦିନର ସାଙ୍ଗନା ସେଇଥିପାଇଁ ଦିଦି ମୁଁ ଆଉ ଗୋଟେ ଜିନଷ ଆପଣଙ୍କ ପାଖରୁ ନେବାକୁ ଚାହୁଁଛି ଦିଦି ସେ ଦୁଇଟା ମୋତେ ପାଖକୁ ଦେଲେ ସେ ଯେ କଲର ଲାଇଟ୍ ଦେଖାଯାଉନି ନା ଦିଦି ଇଲେକ୍ଟ୍ରିକ୍ ଜଳିଲେ ସେଟା ମାନେ ଇଲେକ୍ଟ୍ରିକ୍ ଦ୍ଵାରା ସେଉଟା ଚାଲେ ହଁ ହେପି ହେପି ଜନ୍ମଦିନ ଯେଉଁଟା କୁହାଯାଏ ସେଟା ଅଛି ଆପଣଙ୍କ ପାଖରେ ଦିଦି ସେଟା ଟିକିଏ କାଢ଼ିଲେ ହଁ ଦିଦି ଏତେ ବଡ଼ ତ ନୁହେଁ ଛୋଟ ଆକାରରେ ମୋତେ ଦିଅନ୍ତୁ

ଅଁ ହଁ ତାହାଲେ ସେ ଠାକୁର ସହିତ ଯୋଉଟା ଅଛି ମୋତେ ସେଟା ଦିଅନ୍ତୁ ବଢ଼ିଆ ଦେଖାଯାଉଛି ଉଁ ହଁ ନା ଦିଦି ମୋତେ ଇଏ ସବୁଗୁଡ଼ାକ ଏକାଥରକେ ପ୍ୟାକିଙ୍ଗ୍ କରିଦେବେ ତାପରେ ଉପର ଜରି ଜରିଟାକୁ ହଁ କଲର୍ ଜରି ଦେଇଦେବେ କଲର୍ ଜରି ଉପରେ ଯେ ଆପଣଙ୍କର ଆଉ ଗୋଟେ ସେ ଦିଦି ଫୁଲ ମାନେ ଗୋଟେ ଫୁଲ ଆଇଟମ୍ଟା ନଥାଏ ନା ସେ ଫୁଲ ଲଗାଇବାର ହଁ ସେ ଫୁଲ ଉପରେ ଅଠା ମାରିଦେବେ ତା ସହିତ ଯଦି ଗୋଟେ କାର୍ଡ଼୍ ଗୋଟେ ଉପରେ ଦେଇ ଦେଇଦେବେ ଉଁ ଦିଦି ତାହାଲେ ମୋତେ କୁହନ୍ତୁ ସବୁ ମିଶିକି ଯେତିକି ମୁଁ ଆଇଟମ୍ ଗୁଡ଼ା ଆପଣଙ୍କୁ କହିଲି ସବୁ ମୋତେ ସେ ଗୋଟେ ଇଏରେ ପ୍ୟାକିଙ୍ଗ୍ କରିଦିଅନ୍ତୁ ଆଉ କେତେ ପଡ଼ୁଛି ମୋତେ ହଁ ଠିକ ଅଛି ମୁଁ ତାହାଲେ ମୁଁ ସେ କାଉଣ୍ଟର୍ ପାଖରେ ଅପେକ୍ଷା କରିଛି ସେଠି ମୁଁ ବିଲ୍ଟା ପେମେଣ୍ଟ୍ କରିଦେବି ଆପଣ ପେ ମୋତେ ସେ ସେଠି କହିବେ